ଓଡ଼ିଶାରେ ଶିକ୍ଷାର ଶିକ୍ଷାର ବ୍ୟବସ୍ଥା ପାଣ୍ଠି ର ଶିକ୍ଷକ ଏବଂ ସଂସ୍କାର୍ ଶିକ୍ଷକମାନେ ସଂସ୍କାର୍ କରୁଛନ୍ ଛାତ୍ର ବୃତ୍ତି ପରୀକ୍ଷା ଆମର୍ ମେଧାବୀ ବୃତ୍ତି ଆମର୍ ଔର୍ ଶିକ୍ଷକ ମାନେ କେମିତି ଉତ୍ସାହିତ କରିସନ୍ ପୁରସ୍କାର୍ ଦେଇସନ୍ ଔର୍ ତାମିଲ୍ ପାଠ୍ୟକ୍ରମ ସଂସ୍କାର୍ ପାଠ୍ୟକ୍ରମକୁ ସଂସ୍କାର୍ ସଂସ୍କାର୍ କେମିତି ଭଲ୍ ଭାବେ ରଖାଯାଇସି ଶିକ୍ଷକମାନେ କେମିତି ଭଲ୍ ସଂସ୍କାର୍ ଦେଇସନ୍ ପିଲାମାନଙ୍କୁ ମେଧାବୀ ମେଧାବୃତ୍ତି ଔର୍ ଛାତ୍ରବୃତ୍ତି ବୃତ୍ତି ପରୀକ୍ଷା ବାଣୀଶ୍ରୀ ବାଣୀଶ୍ରୀ ଯୋଜନା ଔର୍ ପୁରସ୍କାର୍ ପ୍ରିୟ ଉସକର୍ସ କରିସନ୍